କ'ଣ କ'ଣ ଦରକାର ଥିଲା ଆଉ ଆପଣଙ୍କ ରୁମ୍ ନମ୍ବରଟା କୁହନ୍ତୁ କ'ଣ କ'ଣ ଦରକାର ନନଭେଜରେ ମଟନ୍ ଅଛି ଚିକେନ୍ ଅଛି ଫିସ୍ ଅଛି ଆପଣଙ୍କର କ'ଣ ଦରକାର ମଟନ୍ ଆଜ୍ଞା ଗୋଟେ ପ୍ଲେଟ୍ ଲଗେଇବିନା ଆପଣଙ୍କ ସାଙ୍ଗରେ ଆଉ କ'ଣ ଆସି କିଏ ଆସିଛନ୍ତି ତ କେବଳ ମଟନ୍ ଆଉ କିଛି ଦରକାର ନାହିଁ ଭେଜରେ ପନିର୍ ଅଛି ପ୍ରାଇସ୍ ଆସୁଛି ସେଇଟା ଅଶୀ ଆସୁଛି ଆଉ ନନଭେଜରେ ମଟନ୍ ଆସୁଛି ଅଣ୍ଡା ଆସୁଛି ଫିସ୍ ଆସୁଛି ଚିକେନ୍ ଆସୁଛି କ'ଣ ଦରକାର ଟେଷ୍ଟ ଆପଣ ଯେମିତି କହିବେ ଆମେ ସେମିତି ତିଆରି କରିଦେଇ ପାରିବୁ ଏ ଟେଷ୍ଟ ସାଧା ଆସିବ ପନିର୍ ଟେଷ୍ଟ ଆପଣ ଯେମିତି କହିବେ ସେମିତି ଅର୍ଡ଼ର ଦେଇକି ଆମେ ସେମିତି ତିଆରି କରିବୁ ଆପଣଙ୍କର କ'ଣ କ'ଣ ଦରକାର କହିଲେ ମୁଁ ସେମିତି ସେ ହିସାବରେ ଆସିବି ଏଇ ଦଶରୁ ପନ୍ଦର ମିନିଟ୍ ଭିତରେ ମୁଁ ଆପଣଙ୍କୁ ଡେଲିଭର କରିପାରିବି ବିରିୟାନୀ ହବ ସେଇଟା ଫୁଲ୍ଟା ଆସୁଛି ଦେଢ଼ଶହ ସେଇଟା ବି ଟେଷ୍ଟ ହଁ ଆସିବ ଗୋଟେ ପିସ୍ ଲେଗ୍ ପିସ୍ ଦେବି ଦୁଇ ପିସ୍ ଚିକେନ୍ ଗୋଟେ ପିସ୍ ଅଣ୍ଡା ଟେଷ୍ଟ ଯେମିତି ବିରିୟାନୀ ଥିବ ସେମିତି ଥିବ ଆଉ ପାଣିଫାଣି ଦରକାର କି ଲଙ୍କା ଆଚାର ଫାଚାର ଆଉ କ'ଣ କିଛି ସେବା କରିପାରେ ରାଗ କମ୍ ଦିଆ ହବନା ବେଶୀ ଦିଆ ହବ ଆପଣ ଯେମିତି କହିବେ ସେମିତି ତିଆରି କରାଯିବ ଆମ ହୋଟେଲରେ ଆପଣ ଏହି ସୁବିଧା ପାଇପାରିବେ ଆଉ ଆଉ କିଛି ସେବା କରିପାରେ

ଶୁଣି ପାରିଲିନାହିଁ ଫ୍ୟାନ୍ ଚାଲୁନାହିଁ ଏପର୍ଯ୍ୟନ୍ତ ତଥାବି ହଉ ହଉ ମୁଁ ଏବେ ମିସ୍ତ୍ରୀକୁ ଡାକିକି ସଜାଡ଼ି ଦେଉଛି ଆପଣ କିଛି ଟେନସନ୍ ନେବେନି ହଁ ୱାଇଫାଇ ସିଷ୍ଟମ୍ ଅଛି ଆପଣ ଚାହିଁଲେ ୟୁଜ୍ କରିପାରିବେ ଆଉକିଛି ଅସୁବିଧା ହଉଛି ନା ଆଉକିଛି ମୁଁ ସେବା କରିପାରେ ଆପଣଙ୍କର ଯାହା ଅସୁବିଧା ଆପଣ ଏଇ ନମ୍ବରରେ ମୋ ପାଖକୁ କଲ କରିବେ ହଉ ମୁଁ ଚେଷ୍ଟା କରୁଛି ତଥାପି ପାଞ୍ଚରୁ ଅଧିକା ହେଇଯାଇପାରେ ମୁଁ ଚେଷ୍ଟା କରୁଛି ତିନି ଅଁ ଆଜ୍ଞା ହଁ ମୁଁ ଚେଷ୍ଟା କରୁଛି ତଥାପି ଟ୍ରାଏ କରିବି ହଁ ଦଶ ମିନିଟ୍ ଭିତରେ ମୁଁ ପହଞ୍ଚାଇଦେବି କୋଲଡ୍ରିଙ୍କ୍ କୋକାକୋଲା ସ୍ପ୍ରାଇଟ୍ ନା ଆଉକିଛି କୋକାକୋଲା

ଆଜ୍ଞା ଆଜ୍ଞା ଏ ତୁମକୁ ତ ହୋଟେଲରେ ସୁବିଧା ଅଛି ଆପଣ ସବୁପ୍ରକାର ଡ୍ରିସ୍ ପାଇପାରିବେ ୱାଇଫାଇ ସାଙ୍ଗକୁ ଫ୍ୟାନ୍ ରୁମ୍ ଶସ୍ତାରେ ପାଇବେ ଆଉ ଆମର ଆମର ହୋଟେଲ ହଉଛି ନିଟ୍ ଏଣ୍ଡ କ୍ଲିନ୍ ଆପଣ କୌଣସିପ୍ରକାର ଅ ମାନେ ଆବର୍ଜନା କିବା ଅପରିଷ୍କାର ଜିନିଷ ପାଇବେ ନାହିଁ ଖାଦ୍ୟ ବି ମାନେ ଖାଦ୍ୟ ବି ହେଲ୍ଦି ଏଣ୍ଡ ଟେଷ୍ଟି ଫୁଡ଼ ପାଇବେ ଆଉ କ'ଣ ଦରକାର ହୁଁ ହୁଁ ଆପଣଙ୍କର ଏତିକି ମୁଁ ପଠେଇ ଦେଉଛି

ଓହୋ ମୁଁ ଏବେ ଡାକି ଦେଉଛି ସେ ୱାଇଫାଇ କରିଦେବେ ଆଉ କିଛି ପ୍ରୋବ୍ଲେମ୍ ହେଲେ ମୋତେ ଏଇ ନମ୍ବରରେ କଲ କରିବେ

ମୁଁ ରହୁଛି ସାର୍